ହଁ ଆଜ୍ଞା ନମସ୍କାର ଆଉ ଆଜ୍ଞା ଆଉ ମୋ ପିଲା ପାଇଁ ମାନେ କ'ଣ କ'ଣ ଆଜ୍ଞା ତୁମ ଦୋକାନରେ ଖାତା ବହି ସବୁ ପେନସିଲ୍ ଅଛି ତ ଅ ହ ଆଜ୍ଞା ଖାତା ଯାକ କେତେ ଟଙ୍କା କି

ଅ ହ ଦଶ ଟଙ୍କିଆ ପଚାଶ ଟଙ୍କିଆ ସବୁ ଅଛି ନାଇଁ ସବୁ ଭେରାଇଟିର ଖାତା ଅଛି କି ଅ ହ ମାନେ ବିଜ୍ଞାନ ଖାତା ବି ଅଛି ମାନେ ଗୋଟେ ଖାଲି ଯେଉଁ ରୋଲ୍ ବାଲା ଆଉ ଗୋଟେ ଖାଲି ହଁ ହଁ ହଁ ହଁ ଆଜ୍ଞା ରବର୍ ପେନସିଲ୍ ଅଛି ହଁ ପେନସିଲ୍ କମ୍ପାସ୍ ପେନ୍ ଗୁଡ଼ା ସବୁ ନେବି ତ ଅ ହ ଆଜ୍ଞା ଚିତ୍ର ଖାତା ହେଲେ ଅଛି ଅଛି କି ହଁ ଚିତ୍ର ଖାତା ନେବି ତାହେଲେ ପେପର୍ ନେବି ହେଲା ପେପର୍ ନେଉଛି ହେଲା ଆଜ୍ଞା ପେପର୍ ଡଜ଼ନ୍ ଟା କେତେ ଟଙ୍କା ହଁ ହଁ ହଁ ହଁ ହଉ ନେବା ନେବା ଆଉ ପେନ୍ ଅଛି ପେନ୍ ପ୍ୟାକେଟ୍ ପେନ୍ ପ୍ୟାକେଟ୍ଟା କେତେ ଟଙ୍କା ହଁ ହଁ ହଉ ହଉ ଆଜ୍ଞା ମାନେ କ'ଣ ସେ ୟୁଜ୍ ଆଣ୍ଡ୍ ଥ୍ରୋ ପେନ୍ ଅଛି ଆଉ ପାଞ୍ଚ ଟଙ୍କିଆ ଦଶ ଟଙ୍କିଆ ଅଛି ହଁ ହଁ ହଁ ହଉ ଆଜ୍ଞା ଆଉ କମ୍ପାସ୍ ଅଛି କି ରାଉଣ୍ଡର୍ ବି ନେବା କମ୍ପାସ୍ ବି ନେବା ଅଛି ପରା ହଁ ନଟରାଜ୍ କମ୍ପାନୀର ଅଛି ହଁ ଗୋଟେ ଅପ୍ସରା ପେନ୍ସିଲ୍ ନେଇଥାଆନ୍ତି ଅପ୍ସରା ପେନ୍ସିଲ୍ ଅଛି ହଁ ହଁ ଅପ୍ସରା କମ୍ପାନୀର ନେବି ଅପ୍ସରା କମ୍ପାନୀର ନେବି ତ ଗୋଟେ ପେନ୍ସିଲ୍ ଗୋଟେ ଦରକାର ହଁ ଆଉ କେତେ ଟଙ୍କା ହେ ହଁ ହଁ ହଁ ହଁ କୋଡ଼ିଏ ଟଙ୍କା ନାଇଁ ଆଉ ଗୋଟେ ଖାତାଟେ ହେଲେ ଦରକାର ପଚାଶଟଙ୍କିଆ ଖାତାଟେ ଦରକାର ମାନେ ମୋଟା ଖାତାଟେ ଆଉ ଗୋଟେ ଡ ମାନେ ଡଜନ୍ଟେ ପେପର୍ ହେଲେ ଦରକାର ହେଲା ଆଉ ମୋତେ ପେନ୍ସିଲ୍ ହେଲେ ଦରକାର ପେନ୍ ହେଲେ ଦରକାର ମାନେ କଲର୍ ହେଲେ ଅଛି କି ହେ ସ୍କେଚ୍ କଲର୍ କଲର୍ ମାରିବା ପାଇଁ ଡ୍ରଇଁରେ ହଁ ସେଗୁଡ଼ା ନେଇଯା ଖଡ଼ି କଲର୍ ଅଛି କି ମହମ କଲର୍ ହୁଁ ହୁଁ ତୁଳୀ ଅଛି କି ତୁଳୀ ତୁଳୀ ଅଛି ତୁଳୀ ଅଛି ହଁ ତୁଳୀ ନେବା ସେମାନେ ଚିତ୍ର କରିବେ ତ ତାଙ୍କ ସ୍କୁଲ୍ ରେ କମ୍ପିଟିସନ୍ ଅଛି ଚିତ୍ର କରି ସେଇଟା ତୁଳୀ ନବା ହଁ ଆଉ କଲର୍ ଆଉ ଖାତା ବହି ଏରା ସବୁ ବହି ହେଲେ ଅଛିପରା ନ ହେଲେ ଏମିତି ଜି କେ ବହି ଏମିତି ଅଛି ଜି କେ ବହି ହେଲେପରା ଆଉ ହଁ ସିଏ ସେ ପଢ଼ୁଛି ଟେନଥ୍ କ୍ଲାସ୍ ରେ ପଢ଼ୁଛି ତ ତାଙ୍କର ଜି କେ କମ୍ପିଟିସନ୍ ହେଉଛି ସେଥିପାଇଁ ଜି କେ ବହିଟେ ନେବା ଆଉ ହଉ ହଉ ହଉ ଆଜ୍ଞା ରଖିଲି